ରୋଷେଇ କରିବା ସମୟରେ ମୁଁ ବିଭିନ୍ନ ସ ସତର୍କ ଅବଲମ୍ବନ କରିଥାଏ ଯେମିତିକି ସୁତା ସାଢ଼ି ପିନ୍ଧିକା ରୋଷେଇ କରିବା କାଇଁକିନା ଆମେ ଯଦି ସିଲ୍କ ସାଢ଼ି ପିନ୍ଧିକି ରୋଷେଇ କରୁଛୁ ନିଆଁ ଲାଗିଯିବାର ହଠାତ୍ ସମ୍ଭାବନା ଥାଏ ଏବଂ ଆମ ଗ୍ୟାସ୍ କିମ୍ବା ଚୁଲିରେ ରୋଷେଇ କଲାବେଳେ ଏ ଆଜିକାଲି ତ ଆଉ ଚୁଲିରେ ରୋଷେଇ ହେଉନାହିଁ ଗ୍ୟାସ୍ରେ ରୋଷେଇ କରୁଛି ଗ୍ୟାସ୍ରେ ଯଦି ରୋଷେଇ କରୁଛି ଆଗ ଦେଖୁଛି ଗ୍ୟାସ୍ ଅଫ୍ ଅଛି ନା ଅନ୍ ଅଛି ଠିକ୍ଠାକ୍ ଅଛି ନା ନାହିଁ ତା'ପରେ ଯାଇକି ମୁଁ ଗ୍ୟାସ୍ଟ୍ରିକ୍ ଅନ୍ କରୁଛି ତା' ସହିତ ମୁଁ ରେଗୁଲେଟରକୁ ଚେକ୍ କରୁଛି ଆଗ କାରଣ ଡେ ନିଁ ନିଆଁ ଲାଗିଯିବାର ସମ୍ଭାବନା ବେଶି ଥାଏ ଆଉ ଆଗ ସୁଙ୍ଗୁଛି ଯେ ଗ୍ୟାସଟା ଟାଙ୍କିଟାରେ ଠିକ୍ଠାକ୍ ଲାଗିଛି ନା ନାହିଁ ତା'ପରେ ଭୋ କଟନ୍ ସୁତା ସାଢ଼ି ପିନ୍ଧିକି ରୋଷେଇ କଲେ ମୋ ସ ନିଆଁ ଲାଗିବାର ଟିକିଏ ସକ ସମ୍ଭାବନା କମ ଥାଏ ଏବଂ ଆମର ଯେଉଁ ରହିଛି ଆମର ରୋଷେଇ କରିବାର ସାମଗ୍ରୀକି ତାକୁ ମଧ୍ୟ ଭଲ ଭାବରେ ଚେକ୍ କରୁଛି ଏବଂ ଆମର ରେଗୁଲେଟର୍ ଲାଇଟର୍ ସବୁ ଚେକିଙ୍ଗ ଚାକ କରୁଛି ଅଫ୍ ଅନ୍ କରୁଛି ଦେଖୁଛି ତା'ପରେ ମୁଁ ରୋଷେଇ ଆରମ୍ଭ କରୁଛି